ମୁଁ ଗୋଟିଏ ଫ୍ଲିପ୍କାର୍ଟ୍ରୁ ଅର୍ଡ଼ର୍ କରିଥିଲି ବୋଟ୍ ପାୱାର୍ ବୋଟ୍ ହେଡ଼୍ଫୋନ୍ କିନ୍ତୁ ସେ ବୋଟ୍ଟି ମୁଁ ଦୁଇ ହଜାର ଦୁଇ ହଜାର ଟଙ୍କା ଦେଇ କିଣିଥିଲି କିନ୍ତୁ ଜିନିଷ ଆସିଲାପରେ ମୁଁ ମାସେ ମାତ୍ର ବ୍ୟବହାର କରିଛି ସେ ବୋଟ୍ଟି ଖରାପ ହୋଇଗଲା ମୁଁ ଯେଉଁ ପଇସା ଦେଇ କିଣିକି ଆଣିଥିଲି ସେ ବୋଟ୍ଟି ମୋର ଲାଭଦାୟକ କିଛି ହେଲାନି ତେଣୁ କ'ଣ କରିବି ସେ ଜିନିଷଟିକୁ ମୁଁ ଫୋପାଡ଼ି ଦେଲି ତେଣୁ ମୁଁ କମ୍ପାନୀକୁ କହୁଛି ଯେ ବୋଟ୍ କମ୍ପାନୀ ଆଣିବା ଦ୍ଵାରା ମୋର ନେଗେଟିଭ୍ ଏକ୍ସପ୍ରିଏନସ୍ ତା'ପ୍ରତି ହେଲା ସମସ୍ତ ଲୋକଙ୍କୁ ବି ମୁଁ କହିଲି ଯେ ବୋଟ୍ କମ୍ପାନୀର ଜିନିଷ ଆପଣ କେବେ କିଣନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କର ଜିନିଷଟି ଭଲ ରହିବ ନାହିଁ ତେଣୁ ସମସ୍ତ ଲୋକୁଙ୍କୁ ଜନସାଧାରଣଙ୍କୁ ଜଣାଇଦେବା ବ୍ୟବହାର କରୁଛନ୍ତି ତା'ର ନେଗେଟିଭ୍ ଏକ୍ସପ୍ରିଏନସ୍ ଏଇଆ